ମୋ ମାଆ ଗୋଟିଏ ଦିନ ଅଧିକ ବ୍ୟସ୍ତ କାମରେ ସେ ବାହାରକୁ ଯାଇଥିଲେ ଯାହାଦ୍ୱାରା କି ମୁଁ ଏକୁଟିଆ ମୋ ଏବଂ ମୋ ବାପା ହିଁ ରହିଥିଲୁ ଘରେ ପରେ କିଛି ସମୟ ପରେ ମୋ ବାପାଙ୍କ ଅଫିସ୍ରୁ କେତେଜଣ ସାଙ୍ଗଙ୍କୁ ଡାକି ଆଣିଥିଲେ ଯାହାଦ୍ୱାରା କି ବାପା କହିଲେ ଯେ ସେମାନେ ଏଠାରେ ଖାଇକି ଯିବେ ତେଣୁ ଏହା ଶୁଣି ମୁଁ ରୋଷେଇ କରିବି କିପରି ଭାବି ମୁଁ ମୋ ମା ପାଖକୁ କଲ୍ କରିଥିଲି ମାତ୍ର ମୋ ମା ବ୍ୟସ୍ତ ଥିବାରୁ ମୋ କଲ୍ଟିକୁ ଉଠାଇଲେ ନାହିଁ ତେଣୁ ମୁଁ ବାଧ୍ୟ ହୋଇ ଇଣ୍ଟରନେଟ୍ର ସାହାଯ୍ୟରେ ଖାଦ୍ୟ ବନେଇବାରେ ଲାଗିଲି କିଛି ସମୟ ପରେ ମୁଁ ବହୁତ କମ୍ ବ୍ୟଞ୍ଜନ ବନେଇ ସାରିଥିଲି ମାତ୍ର ଆଉ କିଛି ବନେଇବାର ଥିଲା ତେଣୁ ଏହା ପୁଣି ଥରେ ଖାଦ୍ୟ ଖାଦ୍ୟକୁ ଜଲ୍ଦି ଏବଂ ଶୀଘ୍ର ସୁସ୍ୱାଦୁ ଭାବେ ବନେଇବା ପାଇଁ ମୁଁ କିଛି ଅର୍ଥ ପଦକ୍ଷେପ ଗ୍ରହଣ କରିଥିଲି ଯାହାଦ୍ୱାରା କି ମୁଁ ଶୀଘ୍ର ଶୀଘ୍ର ଖାଦ୍ୟ ପ୍ରସ୍ତୁତ କରି ବା ସହିତ ବହୁ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିପାରିଥିଲି ଏବଂ ତା ସହିତ ବହୁତ ସ୍ୱାଦିଷ୍ଟ ମଧ୍ୟ ବନେଇ ଥିଲି ତା'ପରେ ମୁଁ ସେମାନଙ୍କୁ ଖାଇବା ପାଇଁ ଦେବା ପରେ ସେମାନେ ମୁଁ ଖାଦ୍ୟକୁ ଚାଖି ବହୁତ ପ୍ରଶଂସା କରିଥିଲେ ଏବଂ ମୋର ପ୍ରଥମ ଥର ରୋଷେଇର ବହୁତ ଭଲ ଭାବରେ ମୂଲ୍ୟ ମିଳିଥିଲା